ହଁ ମୋ ଜୀବନରେ ଏପରି ବହୁତ ଥର ହେଇଛି ଯେମିତିକି ମୁଁ ବହୁତ ଥର କେତେ ଗୁଡ଼ିଏ ଖାଦ୍ୟ ପଦାର୍ଥ ତିଆରି କରିଛି ସେଇ ଖାଦ୍ୟ ଗୁଡ଼ିକୁ ଲୋକମାନେ ପସନ୍ଦ କରନ୍ତି ତା'ପରେ ପଚାରନ୍ତି ଏଇଟା କେମିତି କଲ କେମିତି କଲ ସେ ସମୟରେ ମୁଁ ତାଙ୍କୁ ରେସିପି କୁହେ ମୁଁ ଏବେ ଆପଣଙ୍କୁ ଗୋଟେ ଉଦାହରଣ ସହ କହୁଛି ଦିନେ ମୁଁ ଆଳୁ ଆଉ ମଇଦାକୁ ମିଶାଇ ଗୋଟେ ନୂଆ ପ୍ରକାରର ରେସିପି କରିଥିଲି ସେଟା ମୁଁ ଆପଣଙ୍କୁ କହୁଛି ଶୁଣନ୍ତୁ ପ୍ରଥମେ ଆପଣ ଆଳୁକୁ ସିଜାଇ ଦେବେ ଆଳୁକୁ ସିଜାଇଲା ପରେ ତାକୁ କାଢ଼ି ଆଣିବେ ସିଜାଇ ସାରିଲା ପରେ କାଢ଼ି ଆଣିବେ ତାକୁ ଆଳୁ ଚୋପାଟାକୁ ଛଡ଼ାଇ ଦେଇ ଆଳୁଟାକୁ ଦଳି ଦେବେ ଦଳିକି ସେଥିରେ ମଇଦା ମିଶାଇବେ ମାନେ ମଇଦା ମିଶାଇବେ ମେ ଟିକେ ଯେମିତି ବେଶୀ ହାର୍ଡ଼ ହେବନି ଟିକେ ବହଳିଆ ଭଳିଆ ମଇଦା ମିଶାଇବେ ସେଇ ମଇଦାରେ ଆପଣ ମ୍ୟାଗିକି ମିଶାଇବେ ମ୍ୟାଗି ମ୍ୟାଗି ମିଶାଇ ଦେବେ ମ୍ୟାଗି ମସଲା ସେଥିରେ ପକାହବ ଲଙ୍କାଗୁଣ୍ଡ ଲୁଣ ଗୁଣ୍ଡ ଯେତେ ପ୍ରକାରର ମସଲା ଆପଣଙ୍କ ପାଖରେ ରହିଛି ସିଏ ସବୁଗୁଡ଼ିକୁ ଆପଣ ପକାଇ ପାରିବେ ପକାଇ ସାରିଲା ପରେ ତା'ପରେ ତାକୁ କ'ଣ ହବ ଗୋଳାଇକି କିଛି ସମୟ ପର୍ଯ୍ୟନ୍ତ ଛାଣିଦେବେ ହଁ ସେଥିରେ ଆପଣ ଆଉ ଟିକେ କର୍ଣ୍ଣଫ୍ଲୋର୍ ମଧ୍ୟ ପକାଇ ପାରିବେ ତା'ପରେ କଡ଼ାଇରେ ତେଲ ବସାଇବେ ତାକୁ ଗରମ କରାଇବେ ଗରମ କରାଇବା ମାତ୍ରେ ସେଟା ଗରମ ହେଲା ପରେ ଆପଣ ଏହାକୁ ଛୋଟ ଛୋଟ ଗୋଲ ହଉ ଆପଣ ଯେଉଁ ଭାବରେ ପକାଇ ପାରିବେ ଆପଣ ତେଲରେ ପକାଇବେ ସିଏ ଛାଣିକି ଆସିଲା ପରେ ଆପଣ ଗୋଟେ ଜାଗାରେ ସୋୟା ସସ୍ ଲୁଣ ମାନେ ଲଙ୍କାଗୁଣ୍ଡ ଏଇସବୁ ରଖିଥିବେ ସେଇଟାକୁ ଆପଣ ଏଇ ଯେଉଁ ପଡ଼ିଲା ସେଇଟା ମାନେ ଯେଉଁ ଛଣା ହେଲା ସେଇଟାକୁ ଏଇ ସୋୟା ସସ୍ରେ ମିଶାଇକି ଦେବେ ଲୋକମାନଙ୍କୁ ଦେଖିବେ ଆପଣଙ୍କୁ ଗୋଟେ ବଢ଼ିଆ ଆକାରରେ ନୂତନ ମାନେ ଖାଦ୍ୟ ମିଳିବ ଯାହାକି ମାନେ ବଢ଼ିଆ ଲାଗିବ ଆପଣଙ୍କ ପାଟିକୁ